ଆଜ୍ଞା ଆଜ୍ଞା ମୁଁ ଯୋଗେଇ ଦେବି

ଲିଟର୍ କୁ ଲିଟର୍ କୁ ତିରିଶ ଟଙ୍କା ତିରିଶ ଟଙ୍କା କ'ଣ କମ୍ ମୁଁ କମ୍ କରିକି ତମକୁ କହିଛି ନା ଆଉ ନା ଆମେ ଆହୁରି କେତେ କେତେ ଟଙ୍କାରେ ବିକୁଛୁ ଆପଣଙ୍କୁ କମ୍ କରିକି କହିଛି

ହୋମ୍ ଡ଼େଲିଭରି ଅଛି ହୋମ୍ ଡ଼େଲିଭେରି ପାଇଁ ଶହେ ଟଙ୍କା ଆଜ୍ଞା ନା ଆଉ କେତେ କମ୍ କରିବୁ ଆମେ ପୁଣି ପେଟ ପୋଷିବୁ ନା ନାଇଁ ଆଜ୍ଞା ମୁଁ ପଠେଇଦେବି ସକା

ହଉ ମୁଁ ରଖୁଛି ଆଜ୍ଞା ସେତିକି ତ ଆଉ କ'ଣ କମେଇବୁକି ଆମେ ପୁଣି ଆମର ପୁଣି ଛୁଆ ପିଲା ଅଛି ଆମେ ପୁଣି ପେଟ ପୋଷିବୁ ନା ନାଇଁ

ହଉ

ଆଜ୍ଞା ଯିବୁ ଆଉ ହଉ ମୁଁ ରହୁଛି ରେଟ୍ ହଁ ଅଳ୍ପ କମେଇବୁ ପାଞ୍ଚ ପର୍ସେଣ୍ଟ୍ ଆଉ